ମୁଁ ଦୌଡ଼ରେ ସହିତ କୌଣସି ଗୋଷ୍ଠୀ କ୍ଲବ୍ରେ ଯୋଗ ଦେଇ ନାହିଁ

ନେବାକୁ ଚାହେଁ କାହିଁକିନା ଦୋଡ଼ ପ୍ରତିଯୋଗିତାରେ ଏମିତି ଅନୁଭବ ମଳିବାକୁ ଦେଇପାରିବା ଯାହା ତୁମ ଭଳି ଅନେକ ଛାତ୍ରଛାତ୍ରୀ ସେଥିରେ ଅଂଶଗ୍ରହଣ କରିଥିବେ ସେମାନଙ୍କ ମଧ୍ୟରୁ ତୁମେ ମଧ୍ୟ ଇଏ ମଧ୍ୟ ଜଣେ ସେଥିରେ ତାଙ୍କ ସହିତ ତାଙ୍କର ଦୌଡ଼ ପ୍ରତି କେତେ ଭଲପାଇବା ଅଛି କେତେ ତାଙ୍କର ଦୌଡ଼ ପ୍ରତି ଆଗ୍ରହ ଅଛି ସେହିସବୁ ମନୋଭାବ ଦେଖିବାକୁ ପାଇବା କିଏ ଜିତିବାକୁ ଦୌଡ଼ୁଛି ତ କିଏ ମନର ଇଚ୍ଛା ପାଇଁ ଦୌଡ଼ଥାଏ ଏହିସବୁ କିଛି ଦେଖିବାକୁ ପାଇବା ଆମେ ଏକ ଦୌଡ଼ ପ୍ରତିଯୋଗିତାରେ ଏହିପରି ଅନେକ ଗୋଟିଏ ଅନୁଭୂତି ମିଳିବ